ହ୍ୟାଲୋ ଭାଇ ମୁଁ ବିଶ୍ୱଜିତ ମହାରଣା କହୁଛି ଆପଣ ଙ୍କ ସ୍ଵିଗିରୁ ସ୍ଵିଗିର ଅର୍ଥାତ ରେଷ୍ଟୁରାଣ୍ଟ ଆମର ରୟାଲ୍ ରେଷ୍ଟୁରାଣ୍ଟରୁ କିଛି ମୁଁ ଅର୍ଡ଼ର୍ କରିଥିଲି ଯେହେତୁ ନଗଦ ରେ ପଇସା ଦେଇ ଖାଏ ଖାଇବା ଅର୍ଡ଼ର୍ କରିଥିଲି ଯାହା ହେଉଛି ଭାତ ଡାଲି ତରକାରୀ ଖଟା ପାମ୍ପଡ଼ ସାଲାଡ଼ଟେ ଇତ୍ୟାଦି ଭାଇ ମୁଁ ଖାଇବା ଅର୍ଡ଼ର୍ କରିଥିଲି ଯେହେତୁ ମୁଁ ନଗଦରେ ପଇସା ଦେଇ ଖାଇବା ଅର୍ଡ଼ର୍ କରିୁଛି ଅନଲାଇନ୍ରୁ ମଗାଇ ନାହିଁ ତେଣୁ ମୁଁ ଯେହେତୁ ମୁଁ ଜଣେ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ତେଣୁ ମୁଁ ଖାଇବା ଖାଇବାର କିଛି ଯେଉଁ ତାଲିକାର ଆପଣ ବିଲ୍ କରିଥିବା ସେ ବିଲ୍ଟି ଆପଣ ମୋତେ ଦେଇଥିଲେ ଯେହେତୁ ମୁଁ ବିଲ୍ଟିକୁ ମୁଁ ହଜାଇ ଦେଇଛି ଯେହେତୁ ମୁଁ ବିଲ୍ଟିକୁ ମୁଁ ହଜାଇ ଦେଉଛି ତ ତାହାର ଏକ ସେଇ ବିଲ୍ର ଏକ ନକଲି ବିଲ୍ଟି ମୋତେ ଆପଣ ଯଦି ଦେଇଥାନ୍ତି ତେବେ ମୁଁ ସେ ବିଲ୍ଟିକୁ ଆମ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୟ ଆମ ଅଫିସ୍ରେ ନେଇ ମୁଁ ସେ ବିଲ୍ଟିକୁ ହଁ ଦେଇ ମୁଁ କିଛି ପଇସା ପାଇ ପାରିଥାନ୍ତି ଯେହେତୁ ମୁଁ ସେ ବିଲ୍ଟିକୁ ମୁଁ ହଜାଇ ଦେଇଛି ତ ମୋତେ ସେ ତାହିଁରୁ ସେ ବିଲ୍ରୁ ଏକ ରିସିଦ ଏ ଯେଉଁ ରିସିଦ ମୁଁ ଯେଉଁ ପାଇଥିବା ସେ ଯେଉଁ ହଜାଇ ଦେଇଛି ତା'ର ଏକ ନକଲି ରସିଦ ଟେ ଦରକାର ଥିଲା ଯଦି ଆପଣ ସେ ବିଲ୍ରୁ ଯଦି ନକଲି ରସିଦରିକୁ ଦେବେ ତେବେ ଭଲ ହୁଅନ୍ତା